ଆମ ଗାଁରେ ଧାନ ହଲର୍ ଅଛି ଯେଉଁଠିକି ଲୋକମାନଙ୍କ ଉପକାରରେ ଆସୁଛି ଆମେ ଧାନ ପେଷିବା ପାଇଁ ସେ ହଲର୍କୁ ନେଉଛୁ ସେଠି ବି ଆମକୁ କିଛି ଉପକାର ମିଳୁଛି ଧାନ ହଲର୍ ଅଛି କୁକୁଡ଼ା ଫାର୍ମ ଅଛି ଆଉ ଗାଡ଼ି ଗ୍ୟାରେଜ୍ ବି ଅଛି ଏମିତି କିଛି ଛକରେ ଗାଡ଼ି ସର୍ଭିସିଂ ପାଇଁ ମଧ୍ୟ କିଛି ଅଛି ଏସବୁ ସୁବିଧା ଅଛି ଏସବୁ ସୁବିଧା ଦ୍ୱାରା ଲୋକମାନଙ୍କୁ ଉପକାରରେ ନିଶ୍ଚୟ ଆସୁଛି ଧାନ ଭଲରେ କ'ଣ ଲୋକମାନେ ଦୂରକୁ ଯିବାକୁ ପଡ଼ୁନି ପାଖରେ ସେମାନେ ଧାନ ପେଶିବ ଚାଉଳ ବ୍ୟବହାର କରିପାରୁଛନ୍ତି ଏସବୁ ଠିକ୍ ଠାକ୍ ଅଛି ଆଉ ଗ୍ୟାରେଜ୍ ଦ୍ୱାରା ବି ଲୋକମାନେ ଗାଡ଼ି ରିପ୍ୟାରିଂ କରିବା ପାଇଁ ତାକୁ ସହଯୋଗ କରୁଛି ପାଖରେ ଥିବାରୁ ସହଯୋଗ କରୁଛି ଲୋକମାନଙ୍କୁ ଆଉ କୁକୁଡ଼ା ଫାର୍ମ ବି ଅଛି ମାଛ ଚାଷ ବି ଅଛି ଏସବୁ ଚାଲିଛିି